ମୁଁ କପିଳାସ ମନ୍ଦିର ଯିବା ବେଳେ ଗାଡ଼ି ନେଇକି ପାହାଡ଼ ରାସ୍ତାରେ ଯାଇଥିଲି ସେଇଠି ବହୁ ଟର୍ଣ୍ଣିଂ ଅଛି ଓ ବହୁତ ବାଙ୍କ ଯେଉଁଥିରେ କି ସାବଧାନ୍ ସହିତ ଗାଡ଼ି ଚଲାଇବାକୁ ପଡ଼େ ଯଦି ସେଇଠି ତୁମେ ସାହାସିକତା ନ ଦେଖାଇବ ଧିରେ ଧିରେ ମନକୁ ସ୍ଥିର କରି ଓ ଠିକ୍ ଭାବେରେ ଗାଡ଼ି ନ ଚଲେଇବେ ତେବେ ଆକ୍ସିଡ଼େଣ୍ଟ୍ କି ଦୁର୍ଘଟଣାର ସମ୍ମୁଖୀନ ହୋଇପାରିବ ସେଥିପାଇଁକି ଆମେ ସଜାଗ୍ ହେଇକି ମୁଁ ଯେତେବେଳେ ଗାଡ଼ି ଚଳାଇକି ଯାଉଥିଲି ମୁଁ ନିଜକୁ ସ୍ଥିର କରିକି ସୁ ସୁନ୍ଦର ଭାବେ ଓ ଆସ୍ତେ ଆସ୍ତେ ଗାଡ଼ିକୁ ଚଲାଇଲି ଓ ପାହାଡ଼କୁ ଅତିକ୍ରମ କଲି ଓ ସେଠୁ ଫେରିଲା ବେଳେ ମଧ୍ୟ ସ୍ଲୋଲି ସ୍ଲୋଲି ଗାଡ଼ିରେ ଆସିଲି